ମୋତେ ଚିକେନ ରୋଷେଇ କରିବା ପାଇଁ ଭଲ ଲାଗେ ଚିକେନ ରୋଷେଇ କରିବାର ଉପଚାର ଗୁଡ଼ିକ ହେଲା ପ୍ରଥମେ ଦୋକାନକୁ ଯାଇ ଚିକେନ ଆଣିବା ଚିକେନ ଆଣିବା ପରେ ରୋଷେଇ ସାମଗ୍ରୀ ଗୁଡ଼ିକ ଆଣିବା ଯେମିତିକି ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ ଗରମ ମସଲା ଜିରା ପାଉଡ଼ର ଧନିଆ ପାଉଡ଼ର ଲୁଣ ହଳଦୀ ଗୁଣ୍ଡ ତେଲ ଅଦା ରସୁଣ ପେଷ୍ଟ ମସଲା ପେଷ୍ଟ ପିଆଜ ରସୁଣ ଶୁଖା ଲଙ୍କା ଫୁଟଣ ତେଜ ପତ୍ର ଧନିଆ ପତ୍ର ଟମାଟୋ ଇତ୍ୟାଦି ରୋଷେଇ କରିବାପାଇଁ ପ୍ରଥମେ କଡ଼େଇ ଗ୍ୟାସରେ ରଖିବା ତା'ପରେ ତେଲ ପକାଇବା ତା'ପରେ ଫୁଟଣ ଶୁଖା ଲଙ୍କା ଓ ତେଜପତ୍ର ପକାଇବା ତା'ପରେ ପିଆଜ ପକାଇବା ପିଆଜ ଟିକେ ନାଲି କଲର୍ ହେବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇବା ଓ କିଛି ସମୟ ପରେ ସେଥିରେ ଲୁଣ ହଳଦୀ ଗୁଣ୍ଡ ଓ ସବୁ ମସଲାକୁ ପକାଇବା ତା'ପରେ ସେଥିରେ ଟିକେ ପାଣି ଦେଇ ସିଝିବା ପାଇଁ ଛାଡ଼ିବା କିଛି ସମୟ ପରେ ସେଥିରେ ଟମାଟୋ ପକାଇ ଭଲ କରି କଷିବା ତା'ପରେ ସେଥିରେ ଆଣିଥିବା ମାଂସକୁ ପକାଇ ମାଂସ ସିଝିଗଲା ପରେ ସେଥିରେ ଗରମ ମସଲା ପକାଇ ତା'ପରେ ଧନିଆ ପତ୍ର ପକାଇବା